ହଁ ନମସ୍କାର ମୁଁ ହଁ କ'ଣ କୁହନ୍ତୁ ହଁ ହଁ ମୁଁ ଦୁଇ ଚାରି ଦିନ ହେଲା ଆସିଲିଣି ଆଉ ହଁ ଆଚ୍ଛା ହଉ ଠିକ୍ ଅଛି ହଁ ହଁ ଆପଣ କେମିତି ଅଛନ୍ତି ଆପଣ କେମିତି ଅଛନ୍ତି ଆପଣ ଭଲ ଅଛନ୍ତି ତ ଆଉ କେମିତି ବେପାର କରୁଛନ୍ତି ହଁ କ'ଣ ବେପାର କରୁଥିଲେ

ସେଥିରୁ କେତେ ଇନ୍କମ୍ ହେଉଛି ପର୍ ଡେ କେତେ ତିନିହଜାର ବିକ୍ରି ହେଲେ ଲାଭ କେତେ ହେଉଛି ସବୁ ଠିକ୍ ଠାକ୍ ଚାଲିଛି ମ୍ୟାଟର୍ ଠିକ୍ ହେବ ଆଉ ନିଜେ ଦେଖିଛନ୍ତି ଧର ବି ସାତ ଆଠ ଶହ ଟଙ୍କା ଲାଭ ହେଉଥିବ ହଁ କୁହନ୍ତୁ

ଆଉ ଦୁଇ ଜଣଙ୍କ ଭିତରେ ଆମେ ଭାଗ ଯଦି କରି ଦେବା ତିନି ପଚାଶ ତିନି ଶହ ଭିତରେ ପଡ଼ୁଛି ପର୍ ଡେ ଆଉ ଏମିତି ଆଉ ଗୋଟେ ମଜୁରୀ ଟାଇପ୍ର ରହୁଛି ଆଉ ଠିକ୍ ଅଛି ହାଁ ଦେଖିବା ସେ ଜିନିଷଟା ଭଲ ଜାଗାରେ ଗୋଟେ ଦେଲେ ଆପଣ ସେଠି ରହିବେ ନାଇ ମୁଁ ଫେରି ଯିବି ଫେରି ଯିବି ରହିବି କୋଉଠି ହଉ ଠିକ୍ ଅଛି ମୁଁ ଆପଣଙ୍କୁ ସମୟ ସୁବିଧା ଦେଖି କହିବି ଆଉ ଧନ୍ୟବାଦ ଠିକ୍ ଅଛି ଠିକ୍ ଅଛି ହଁ ହଁ ହଁ ଭଲ ଅଛି ଆଉ ଠିକ୍ ଅଛି ମୁଁ ଆସି କି ଧନ୍ୟବାଦ ଧନ୍ୟବାଦ ଆପଣଙ୍କୁ